ହ୍ୟାଲୋ ସାର୍ ଆମର ଆପଣଙ୍କ ହୋଟେଲ୍ରେ ପଦ୍ମନାଡ଼ ତରକାରୀ କ'ଣ ଫେମସ୍ ବୋଲି ମୁଁ ଶୁଣିଥିଲି ହଁ କୋରାପୁଟରେ ଫେମସ୍ ଯେ ଆପଣ ପା କେଉଁଝରରେ ଆପଣ ନୂଆ ରେଷ୍ଟୁରାଣ୍ଟ୍ଟେ ଖୋଲିଛନ୍ତି ଆପଣଙ୍କର ଅ ହଁ ସେଇଟା ମୁଁ ଥରେ କୋରାପୁଟ ଯାଇଥିଲି ଯେ ଖାଇଥିଲି ମୋତେ ବହୁତ ଭଲ ଲାଗିଥିଲା ଆଉ ମୁଁ ଆମ ଘରକୁ ଆଣିବାକୁ ଚାହୁଁଛି ଯେ ମୁଁ କହିଲି ଦେଖୁଥିଲି କେଉଁଝରରେ କେଉଁଠି ଭଲ ମିଳୁଛି ଦେଖିଲା ବେଳକୁ ଆପଣଙ୍କ ରେଷ୍ଟୁରାଣ୍ଟ୍ ଦେଖାଇଲା ଆପଣଙ୍କ ହୋଟେଲ୍ରେ ତିଆରି ହେଉଛି ବୋଲି ସେଥିପାଇଁ ମୁଁ ଆପଣଙ୍କ କତିରୁ ନେଇଥାନ୍ତି ଆପଣଙ୍କ ରେଟ୍ କେତେ କ'ଣ ରହିବ ଗୋଟେ ପ୍ଲେଟ୍ରେ ନାଇଁ ପାର୍ସଲ୍ ପାର୍ସଲ୍ ପଚିଶଶହ ଟଙ୍କା ସାର୍ ଏତେ କ'ଣ କହୁଛନ୍ତି ମ ଅଠେଇଶଶହ ଟଙ୍କା ଗୋଟେ ପ୍ଲେଟ୍ ଆମେ ଧରିକି ଆସିବୁ ପାଞ୍ଚ ହଜାର କରୁନାହାନ୍ତି ଛଅ ହାଜର ଟଙ୍କା କ'ଣ କହୁଛନ୍ତି ଏତେ ଟଙ୍କା ମୁଁ ପଦ୍ମନାଡ଼ ଦେବି ଶୁଣୁନାହାନ୍ତି ସାର୍ ଯେଉଁ ଶୁଣୁନାହାନ୍ତି ସାର୍ ମୁଁ ଆମ ଆମ ପାଖରେ ଏଇଠି ପଦ୍ମନାଡ଼ ବହୁତ ଅଛି ମୁଁ ସେଇରା ନେଇଯିବି ଆପଣ ତରକାରୀ କରିକି ଦେଇଦେବେ କି ରେଟ୍ କମାଇଦେବେ ଆପଣ ସାର୍ ଆମର ଏଗୁଡା ଫୋପାଡ଼ୁଛନ୍ତି ନା ଏଇଠି ସେଥିପାଇଁ ନାଇଁ ନାଇଁ କାରଣ ଆପଣ କହିଲେ ନା ଆପଣଙ୍କର ମିଳୁନି ବାହାରୁ ଆଣୁଛନ୍ତି ମୁଁ ସେଥିପାଇଁ କହିଲି ମୁଁ ଏଇଠୁ ଆମର ଏଇଠି ବହୁତ ହଁ ସେଇଥିପାଇଁ କହିଲି ଆପଣଙ୍କ ମୁଁ ନେଇକି ଯାଇଥାନ୍ତି ପରା ଆପଣ ମୋତେ ତରକାରୀ କରିକି ଦେଇ ଦେଇଥାନ୍ତେ ଏକା କଥା ହେଲା ଚାରି ହାଜର ଟଙ୍କା ନେଇଥାନ୍ତେ ଆପଣ ଖାଲି ମେକିଙ୍ଗ୍ ଚାର୍ଜ୍ଟା ରଖିଥାନ୍ତେ ଜିନିଷ ତ ମୁଁ ନେଲି ନା ହଉ ତା'ହେଲେ ମୋର ପାଞ୍ଚ ପ୍ଲେଟ୍ ଦରକାର ହୋଇପାରିବ ତ ହଁ ହଁ ହଁ ହଉ ତା'ହେଲେ ଗୋଟେ କାମ କରନ୍ତୁ ମୁଁ ଆପଣଙ୍କ ପାଖକୁ ମୋ ଆଡ଼୍ରେସ୍ ପଠାଇଦେବି ଆପଣ ମୋ ପାଖକୁ ପାର୍ସଲ୍ କରିଦେବେ ମୁଁ ଫୋନ୍ପେ'ରେ ପଇସା ଦେଇଦେବି ହଁ ଆଡ଼୍ଭାନ୍ସ୍ ମୁଁ କରି ଦେଉଛି ଟଙ୍କା ଦୁଇ ହଜାର ଟଙ୍କା ମୁଁ ଆଡ଼୍ଭାନ୍ସ୍ କରି ଦେଉଛି ତା'ପରେ ପାର୍ସଲ୍ ଆସି ସାରିଲା ପରେ ମୁଁ ଅଲଗା ବାକି ପଇସା ପଠାଇଦେବି ହଁ ହଁ ହଁ ହଁ ଲୋକେସନ୍ ମୁଁ ପଠାଇଦେବି ହଁ ହଁ ହଉ ତା'ହେଲେ ସାର୍ ମୁଁ ରଖୁଛି ଆପଣଙ୍କୁ ମୁଁ ଲୋକେସନ୍